ହଁ ଆଜ୍ଞା ମୁଁ ବି ଦିନେ ଫଟୋଗ୍ରାଫି ପାଇଁ ବହୁତ ଇଚ୍ଛୁକ ଥିଲି ମୋ ପାଖେ ଗୋଟେ କୋଡାକ୍ର କ୍ୟାମେରା ଥିଲା ଯେଉଁଥିରେ ରିଲ୍ ଭରିବାକୁ ପଡ଼ୁଥିଲା ବହୁତ ଜାଗାମାନଙ୍କୁ ବୁଲିଛି ମୁଁ ଫଟୋ ନେବା ପାଇଁ ମୋ ସାଙ୍ଗରେ ଆଉ ଜଣେ ମୋ ସାଙ୍ଗ ନେଇକି ଯାଏ ଫଟୋ ଖିଚେଇବା ପାଇଁ ଏମିତିକି ଆମ ଆଖପାଖ ଜାଗା ହରିଶଙ୍କର ନରସିଂହନାଥ କି ଖାଲି ଡ୍ୟାମ୍ ଏ ସବୁ ଅନ୍ୟାନ୍ୟ ଯେଉଁ ସବୁ ପ୍ରସିଦ୍ଧ ଜାଗା ଗୁଡ଼ିକ ଅଛି ସେଠାକାରେ ଭ୍ରମଣ କରୁଛିି କରିଥିଲି ଏବଂ ମୋ ସେ ଆଗର ସେହି ଫଟୋମାନେ ଆରୁ ଆଜିର ସେହି ଫଟୋ ଦେଖିଲେ ମୋତେ ବହୁତ ୟିଏ ଲାଗିବ କାରଣ ଆଗ ଫଟୋ ଏବେ ଫଟୋ ପରି ଦିଶୁନି ଆଗ ଯେମିତି ଥୋଡ଼ା କମ କ୍ଲାରିଟି ବାଲା ଫଟୋ ଆସେ ହେଲେ ଆଜି ଫୋନରେ ସବୁ ହେଇଯାଉଛି ଆଉ ମୋତେ ବହୁତ ଖୁସି ଲାଗେ ସେତେ ସମୟରେ ସେ ମୋ କ୍ୟାମେରା ପାଇଁ ବହୁତ ଇନ୍ଟରେଷ୍ଟ ଥିଲି ମୁଁ ଫଟୋ ଖିଚେଇବା ପାଇଁ ଜାଗାକୁ ଯିବି ବି ମୋତେ ସକ୍ ଲାଗେ ବୁଲିବା ପାଇଁ ମୁଁ ଯାଉଥିଲି ଫଟୋ ଖିଚି ଖିଚି ବୁଲୁଥିଲି ଠିକ୍ ପରେ ପରେ ସେଇ କ୍ୟାମେରାକୁ ମୁଁ ସାୟଦ ଖରାପ ହେଇଯାଇଛି ମୋର ସେଇ କ୍ୟାମେରା ଆଉ ସେଇ ଦିନଠୁ ମୁଁ ଆଉ କ୍ୟାମେରା କିଣିନି ମୋବାଇଲ ଧରିବା ଶିଖିଗଲି ମୋବାଇଲ ଯେଉଁ ଦିନଠାରୁ ହେଲା ମୋ ପାଖରେ ମୋବାଇଲରେ ସେଭ୍ ହୋଇଯାଉଛି ଫଟୋ ସବୁ ଜରୁରତ ପଡ଼ିଲେ ମୁଁ ସେଇଟାକୁ ଫଟୋ ପ୍ରିଣ୍ଟ କରେଇକି ରଖୁଛି ଏମିତି ନହେଲେ ସେଭ୍ ହେଇକି ରହିଯାଉଛି ଫୋନରେ ବହୁତ ଭଲଲାଗେ ସେ ଟାଇମ୍ର କଥା